ମୁଁ ଛଅ ସାତ ଦିନ ତଳେ ଶାଢ଼ୀଟି କିଣିଥିଲି ଯେ ସେ'ଟା ଯମାରୁ ଭଲ ପଡ଼ିଲାନି ଆଉ ତା ଷ୍ଟୋନ ଗୁଡ଼ାକ ସବୁ ଝଡ଼ି ପଡ଼ିଲା ଆଉ ତା ସୁତା ଗୁଡ଼ାକ ସବୁ ଓହଳି ହୋଇଯାଉଛି ଆଉ ସେ'ଟା ଯମା ଆଉ ପିନ୍ଧିବା ପାଇଁ ଭଲ ଲାଗୁନି ଆଉ ତା ରଙ୍ଗ ଗୁଡ଼ାକ ସବୁ ଧୋଇହୋଇଯାଉଛି ଆଉ ମୁଁ ଯେତିକି ଟଙ୍କା ଦେଇ ଶାଢ଼ୀ କିଣିଥିଲି ସେ'ଟା ବେକାର ହୋଇଗଲା ଆଉ ଯମା ବି ତାହା ସେ'ଟା ପିନ୍ଧିହେଉନାହିଁ ସେ ଗୋଦାମରେ ରଖିକି ସେ'ଟା ଆଗରୁ ଥିଲା ଅଧିକା ଦିନ ବୋଧେ ମୋତେ ଦେଇଦେଇଛି ସେଇଥିପାଇଁ କିଛି ଭଲ ଲାଗୁନି ପିନ୍ଧିବା ପାଇଁ ଆଉ ମୁଁ ବେକାର ହୋଇଗଲା ମୁଁ ଏତେ ପଇସା ଦେଇ କିଣିଥିଲି ବେକାର ହୋଇଗଲା